ହ୍ୟାଲୋ ସାଙ୍ଗ ତୋତେ କିଛି କଥା ପଚାରିବାର ଥିଲା ମୋର ଆର ତୁ ଉବେର୍ ଆଉ ଓଲା ବ୍ୟବହାର କରୁଛୁ କି ଯଦି ବ୍ୟବହାର କରୁଛୁ ମୋତେ ଟିକିଏ କହ କି ଓଲା ଆଉ ଉବେର୍ ମଧ୍ୟରୁ କେଉଁଟି ବେଶୀ ଭଲ ଓ ସେମାନ ଦୁଇ ଜଣଙ୍କ ରେଟିଂ ଦେଖିବାକୁ ଗଲେ ଦୁଇ ଜଣଙ୍କ ଭିତରୁ କେଉଁଟା ଭଲ ରେଟିଂ ରହିବ ଯଦି ମୁଁ ଓଲା ଗୋଟେ ବୁକ୍ କରେ ତା'ର ରେଟିଂ କ'ଣ ଭଲ ରହିବ ନାଁ ଗୋଟେ ଉବେର୍ ଭଲ ରହିବ ସେମାନଙ୍କ ଉବେର୍ ଆଉ ଓଲାର ଦୁଇ ଜଣଙ୍କର ବ୍ୟବହାର କ'ଣ ଅଛି ସେମାନଙ୍କର ପେମେଣ୍ଟ୍ କ'ଣ ରହୁଛି ଦୁଇ ଜଣଙ୍କ ଭିତରୁ ଟାଇମିଂ କିଏରେ ଜଲ୍ଦି ଆସିକି ପହଞ୍ଚି ପାରୁଛି କାର ସମୟାନୁବର୍ତ୍ତୀତ ଭଲ ଅଛି ମୋତେ ଟିକିଏ କହିପାରିବୁ କି କାରଣ ମୁଁ ଆସି ତୋ ସହରରେ ଆସି ଅଛି ମୁଁ କିଛି ଏଠି ଜାଣିପାରୁନାହିଁ ମୋତେ ତୁ ଯଦି ଟିକିଏ କହିବୁ ତାଙ୍କ ଦୁଇଟା ଭିତରୁ କେଉଁଟା ଭଲ ମୁଁ ସେହି ଅନୁସାରେ କହାକୁ ବୁକ୍ କରିବି ମୋତେ ଟିକିଏ ଉବେର୍ ଆଉ ଓଲାର ବ୍ୟବହାର ତାଙ୍କର ଆଚରଣ ତାଙ୍କର ପଇସାପତ୍ର ବିଷୟରେ ମୋତେ ଟିକିଏ କହିବୁ କେଉଁଟା ଭଲ